ପରିବା ସବୁ ପ୍ରକାର ଅଛି ବାଇଗଣ ଭେଣ୍ଡି ଆଳୁ ପିଆଜ ଟମାଟୋ କଲରା ଜହ୍ନି ଆପଣ କ'ଣ ନେବାକୁ ଚାହୁଁଛନ୍ତି କଲରା ରେଟ୍ କିଲୋକୁ କୋଡ଼ିଏ ଟଙ୍କା ଆଳୁ କୋଡ଼ିଏ ନାହିଁ ପଣସ ହେଇଛି ପାଚିନି ପାଚିନି ଆପଣ କ'ଣ କଞ୍ଚା ପଣସ ନେବେ ପୋଟଳ ଏବେ କିଲୋକୁ ତିରିଶ ହଁ ଶାଗ ଅଛି କୋଶଳା ଶାଗ ଅଛି ଦଶ ଟଙ୍କା ଦଶ ଟଙ୍କାରେ ତିନିଟା ବିଡ଼ା ଆପଣ ଯଦି କହିବେ ଚାରଟା ବିଡ଼ା ଦେଇଦେବୁ

ତୁମେ ବାଛୁନ ମୁଁ ଓଜନ କରିଦେବି ହଉ ଠିକ୍ ଅଛି ୱେଟ୍ କରନ୍ତୁ ମୁଁ ବାଛିକି ଦେଉଛି ଆଉ ଆରେ ଦେଇ ଦେଲ ପରିବା ହଉ ହେଇଗଲା ଆପଣଙ୍କର ଆପଣଙ୍କର ଟୋଟାଲ୍ ମିଶିକି ହେଉଛି କେତେ ଆଳୁ ଆଳୁ ପାଞ୍ଚ କିଲୋ ଶାଗ ଦଶ ଶାଗ ଦଶ ତା'ପରେ ଆଳୁ ପାଞ୍ଚ ତା'ପରେ ଶହେ ଟଙ୍କା ହେଲା ନାହିଁ ଆଉ ଅଛି ଭେଣ୍ଡି ଅଛି ଦେଖୁ ନାହାନ୍ତି କଷି ଭେଣ୍ଡି ଆଉ ଏଇଟା ବାରି ତୋଳା ମାନେ ଆମେ ନିଜେ ଫାର୍ମ ଲଗାଇଥିଲୁ ସେଇଥିରୁ ଆଣିଛୁ ଭେଣ୍ଡି ଆଉ ପିଆଜ ଷଣ୍ଢା ଆଉ ବାଇଗଣ କେଉଁଟା କଲରା ଅଛି କୋଡ଼ିଏ ଟଙ୍କା ମୁଁ ଏବେ କହିଥିଲି ଆପଣଙ୍କୁ ଆଚ୍ଛା କଲରା ଦୁଇ କିଲୋ ହଉ ହଉ ଦୁଇ କିଲୋ କଲରା ଦେଲ ପୋଟଳ ଅଛି ଏବେ ଷାଠିଏ ଟଙ୍କା ହଉ ପୋଟଳ ଆଉ ଧନିଆପତ୍ର ଲଙ୍କା କିଛି ନେବେ ଲଙ୍କା ଶହ ଦଶ ଟଙ୍କା ଆଚ୍ଛା ହଉ ଠିକ୍ ବାଇଗଣ ଅଛି କୋଡ଼ିଏ ଟଙ୍କା ଆଚ୍ଛା ପାଞ୍ଚଶହ ଅଧ ହଉ ଅଧ କେ ଜି ଦେଇ ହଉ ଦଶ ଟଙ୍କା ହେଲା ଆଉ ପୋଟଳ ହେଲା ଶହେ କୋଡ଼ିଏ ହଁ କୋଡ଼ିଏ ଇଏ ତିରିଶ ଦୁଇଶହ ଦେଇଦିଅନ୍ତୁ ଓଭରାଲ୍ ସେତିକି ଆଉ ଦୁଇ ବିଡ଼ା ଶାଗ ହଉ ଅଲଗା କେଉଁ ଶାଗ ନେବେ ନା ଏହି କୋଶଳା ସଜନା ଶାଗ ନାଇଁ ସଜନା ଛୁଇଁ ଅଛି ନାଇଁ ଦୁଇଟା ବିଡ଼ା ବିଡ଼ା ଅନୁସାରେ ଆମେ ବିଡ଼ାକୁ ପଚାଶ ଟଙ୍କା ରଖୁଛୁ